ଆଜ୍ଞା ମୋ ଛୁଆ କୁ ଜର ହେଇଯାଉଛି ସେଥିପାଇଁ ମୁଁ ଛୁଟି କରିଛି ହସ୍ପିଟାଲ୍ନେ ଭର୍ତ୍ତି କରିଛେ ମ୍ୟାଡ଼ମ୍ ଯେ ଆଜ୍ଞା ହସ୍ପିଟାଲ୍ ନ ଭର୍ତ୍ତି କରିଛେ ହସ୍ପିଟାଲ୍ନେ ଭର୍ତ୍ତି କରିଛେ ହଁ ହଁ ହଁ ଯେ ହଁ ହେଟା ହଁ ହଁ

ହଁ ହଁ ଲାଗିଯିବା ଦଶ୍ ଦିନ୍

ହଁ ଯେ ଆଜ୍ଞା ଘରେ ଥାଇକରି ଛୁଟି କରିଛୁ ଇଟା ଆମେ ହଁ ଘରେ ଥାଇକିରି ଛୁଟି ପାଇଛୁ

ସିରିୟସ୍ ହଁ ହଁ

ହଁ ସବୁ ହଁ ହଁ

ଅସୁବିଧା ପଡ଼୍ଲି

ହଁ ହଁ ହଁ